ଯୁବଗୋଷ୍ଠୀ ମଧ୍ୟରେ ଆଜିକାଲି ଦୁନିଆରେ ବେକାରି ସଂଖ୍ୟା ହୁ ହୁ ହେଇ ବୃଦ୍ଧି ପାଉଛି କାରଣ ଚାକିରି କରିବା ପାଇଁ ସେତେ ବେଶୀ ସରକାର ପଦକ୍ଷେପ ନେଉ ନେଇନଥିବାରୁ ଆଜିକାଲି ଯୁବକ ସଂଖ୍ୟା ମାନଙ୍କରେ ବେକାରି ବୃଦ୍ଧି ପାଉଛି ଶିକ୍ଷକ ବର୍ଗ ବ୍ୟାଙ୍କ ବର୍ଗ ଗୁଡ଼ିକରେ ଅଧିକରୁ ଅଧିକ ସ୍ଥାନ ଥାଇ ମଧ୍ୟ ପିଲା ଚାକିରି ପାଉନାହାଁନ୍ତି ମିଳିପାରୁନାହିଁ ସରକାର କ୍ଷେତ୍ରରେ ବି ଏତେ ବେଶୀ କିଛି ପଦକ୍ଷେପ ଗ୍ରହଣ କରାଯାଇପାରୁନାହିଁ ସରକାର ଏହି ବର୍ଗ ପ୍ରତି ଦୃଷ୍ଟି ଦେଲେ ବେକାରି ସମସ୍ୟା ନିଶ୍ଚୟ କମିଯିବ